ପନ୍ଦର ଦୁଇ ଦୁଇ ହଜାର ତେଇଶି ଆଠ ତିନି ଦୁଇ ହଜାର

ବାର ପାଞ୍ଚ ଦୁଇ ହଜାର ଏକୋଇଶି ଚଉଦ ଚାରି ଦୁଇ ହଜାର ଉଣେଇଶି ଦଶ ଏକ ଦୁଇ ହଜାର ଚବିଶ